ମୋର ପ୍ରିୟ ପୁସ୍ତକ ହେଉଛି ମହାଭାରତ କାରଣ ଅନେକ ଶିକ୍ଷଣୀୟ ତଥ୍ୟ ରହିଛି ଏଥିରୁ ଶ୍ରୀକୃଷ୍ଣଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି ସର୍ବଦା ଭାଇ ମାନେ ଏକା ସାଥିରେ ରହିବା ଏବଂ ସତ୍ୟ ପଥରେ ଯିବା ଧର୍ମବିଚାର ଯୁଧିଷ୍ଟିରଙ୍କର କାର୍ଯ୍ୟକଳାପ ଅର୍ଜୁନଙ୍କର ବୀରପଣ ମୋତେ ବହୁତ ଆକୃଷ୍ଟ କରିଛି ମୁଁ ଏଥିରୁ ସର୍ବଦା ସତ୍ୟ ଏବଂ ଧର୍ମ ପଥରେ ରହିଲେ କିପରି ଭାବରେ ଜୟ ହୁଏ ତାହା ଶିଖିଛି